ହଁ ନୂଆ ନୂଆ ଆସୁଛି ଆମର ନୂଆ ଆସୁଛି ନବରତ୍ନ ୟୁରିଆ ଆସିଛି ପଟାସ୍ ଭଲ ହେଉଛି ଆମର ନବରତ୍ନଟା ଭଲ ହେଉଛି ସବୁଲୋକ ରେଟ୍ ଦେଉଛନ୍ତି ଭଲ ଆପଣ ଦୁଇରୁ ଚାରି କେଜି ପକେଇ ପାରିବେ ରେଟ୍ ଅଛି ଆପଣ କେତେ ନେବେ

ହଁ ଆପଣଙ୍କୁ ଠିକ୍ ରେଟ୍ ଦିଆଯିବ ଆସନ୍ତୁ କୋଉଠୁ କହୁଥିଲେ

ନାଇ ତା ଅପେକ୍ଷା ନବରତ୍ନଟା ଆପଣଙ୍କ ଇଚ୍ଛା ଆଉ ଅଛି ଆପଣ କୋଉଠି ପକେଇବାକୁ ଚାହୁଁଛନ୍ତି କେତେ ଧାନ ବିଲରେ ଅଛି ଭଲ ଲିକୁଇଡ଼ ଗୋଟେ ଆସୁଛି ଆଉ ଆସୁଛି ବିଭିନ୍ନ ଭେରାଇଟିର ଅଛି ଆପଣ ଆସନ୍ତୁ ଆଜ୍ଞା ଦେଖିକି ସାରଟା ନେବେ ନାଇ ନାଇ ଭେଜାଲ୍ ପାଇବେନି ସବୁ ଭଲ ଜିନିଷ ପାଇବେ

ନାଇ ନାଇ ସେ କୋଉ ଦୋକାନ କେମତି ବିକୁଛନ୍ତି ଆପଣ ଜିନିଷ ନେଲେ ଜାଣିପାରିବେ ନାଇ ନାଇ ରସଗୋଲା ରସଗୋଲାକୁ ଆଉ ପଇସା ଆପଣ ଦେବେନି ପଇସା ଦେବେନି ଭଲ ସାର ଆଉ ନାହିଁ ହଁ ସାର ମୁଁ ରିଟର୍ନ୍ ରିଟର୍ନ୍ ନିଏ ଭଲ ସାର ଆପଣଙ୍କୁ ଦେଇଦେବି ଆଉ ପାଇସା ଆପଣଙ୍କୁ ଦେବାକୁ ପଡ଼ିବନି ଆମର ସେମିତି ଖରାପ ସାର ଆମର ସେମିତି ଆସୁନାହିଁ ଯଦି ବି କୋଉ କୌଣସି ପ୍ୟାକେଟ୍ରେ କୌଣସି କେମିତି ଭୁଲ୍ ଭାଲ୍ ହେଇଯାଏ ଆପଣ ଭଲ ସାର ନେଇଯିବେ

ଆପଣ ଦେଖିକି ନେବେ ଯାହା

ଆଉ ତାହେଲେ ରହୁଛି